ହଁ ମୁଁ ଭାରତର ପାଞ୍ଚୋଟି ରାଜ୍ୟର ନାମ କହିପାରିବି ପ୍ରଥମଟି ହେଉଛି ଆସାମ୍ ଦ୍ୱିତୀୟଟି ହେଉଛି ବିହାର ତୃତୀୟ ଟି ହେଉଛି ଛତିଶଗଡ଼ ଚତୁର୍ଥଟି ହେଉଛି ତେଲେଙ୍ଗେନା ପଞ୍ଚମଟି ହେଉଛି ଓଡ଼ିଶା